ନିର୍ବାଚନ ସମୟରେ ଆମର ପ୍ରାୟ ବହୁତ ଅସୁବିଧା ହୁଏ ସେଗୁଡ଼ିକ ଭିତରୁ ହେଲା ଯେଉଁ ଦଳୀୟ ଲୋକ ଆସନ୍ତି ପ୍ରତ୍ୟେକ ଦଳ ଲୋକ ତାଙ୍କ ଦଳକୁ ଭୋଟ ଦେବା ପାଇଁ କୁହନ୍ତି ଏବଂ ସେମାନେ ଆସି କି ଗାଁ ଗଣ୍ଡାରେ ଟଙ୍କା ପଇସା ହେନ୍ ତେନ୍ ଦିଆ ନିଆ ବି କରନ୍ତି ଆଉ ସମୟ ସମୟରେ ଦୁଇ ଦଳ ଯଦି ମୁହାଁମୁହିଁ ହୋଇଯାଆନ୍ତି ସେଇ ସମୟରେ ତାଙ୍କର ଧସ୍ତା ଧସ୍ତି ବା ମାର୍ପିଟ୍ ବି ହୁଅନ୍ତି ତା'ପରେ ଦରକାର ପଡ଼ିଲେ ରାସ୍ତାମାନଙ୍କରେ ଯଦି ତାଙ୍କର ଏଇ ଭଳିଆ ଦଙ୍ଗା ଆରମ୍ଭ ହୋଇଯାଏ ହୋଇଗଲା ପରେ ରାସ୍ତାମାନଙ୍କରେ ସବୁ ଗାଡ଼ି ମଟର ସବୁ ଜାମ୍ ହୋଇଯାଏ ଯୋଉଟାକି ଲୋକଙ୍କର ଚଳାଚଳ ପାଇଁ ଅସୁବିଧା ହୁଏ ତା'ପରେ ରହିଲା ଆମର ନିର୍ବାଚନ ସମୟରେ ଏଇ ଯେଉଁ ପଇସା ପତ୍ର କା କାରବାର ଯେଉଁ କରନ୍ତି ସେଥିରେ ବି ଲୋକଙ୍କର ମାନେ ଯେଉଁ ଜାଗାରେ ତାଙ୍କର ମାନେ ମତ ଥାଏ ଭୋଟ୍ ଦେବା ପାଇଁ ଏଇ ଲୋକଙ୍କର ଚାପରେ ଆସି ସେମାନେ ଦରକାର ପଡ଼ିଲେ ଅଲଗା ଯାଗାକୁବି ପଳେଇ ଯାଇ ପାରନ୍ତି ଆଉ ବିଶେଷ କରିକି ଦଳ ଦଳ ଯଦି ମୁହାଁମୁହିଁ ହେଲେ ତେବେ ଗାଁ' ଗଣ୍ଡାରେ ଟିକେ ବହୁତ ଅସୁବିଧା ହୁଏ ଆଉ ଲୋକମାନେ ବହୁତ ହଇରାଣ ବି ହୁଅନ୍ତି ତା' ସହିତ ଦରକାର ପଡ଼ିଲେ ଲୋକ ହାଣ କାଟ ମଧ୍ୟ ମଧ୍ୟ ହୋଇଥାନ୍ତି ଆଉ ତା'ପରେ ଘର ମାନଙ୍କରେ ପ୍ରାୟ ଭଙ୍ଗା ରୁଜା ବି ଆରମ୍ଭ ହୋଇଯାଏ ଏ ଦଳ ଆସିକି ଗୋଟେ ଫ୍ୟାମିଲି ଭିତରେ ଯଦି ପଶିକି ବାପାଙ୍କୁ ବୁଝେଇଲେ ଗୋଟେ କଥା ଆଉ ଗୋଟେ ଦଳ ଆସିକି ସେ ମାଆକୁ ବୁଝେଇବ ଆଉ ଗୋଟେ କଥା ଏଇ ସବୁ କଥାକୁ ନେଇକି ଫ୍ୟାମିଲି ମାନଙ୍କର ପ୍ରାୟ ଦ୍ଵନ୍ଦ ସୃଷ୍ଟି ହୁଏ ତାହା ଦ୍ୱାରା ଯେଉଁଟାକି ଲୋକଙ୍କର ଟିକେ ଅସୁବିଧା ସମ୍ମୁଖୀନ ହୁଏ ଆଉ ଘରେ ଯେ ପର୍ଯ୍ୟନ୍ତ ନିର୍ବାଚନ ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ଘରମାନଙ୍କରେ ପ୍ରାୟ କୌଣସି ପରିବାରରେ ଶାନ୍ତି ରହେ ନାହିଁ ନିର୍ବାଚନ ସରିଗଲା ପରେ ତା'ପରେ ପରିବାରକୁ ପୁଣି ଯେମିତି ଶାନ୍ତି ରହିବା କଥା ସେମିତି ଫେରିଆସେ